ଭବିଷ୍ୟତ୍ ଲାଗି ସେ ଗୀତ୍ଟା ଗାଏବାଲାଗି ମୁଁ ଚେଷ୍ଟା କରୁଛେ ଲେକିନ୍ ସେ ଗୀତଟା ମୁଇଁ ଗାଇ ନାଇ ପାର୍ବା ଗୀତ୍ଟା ଗାଇ ପାର୍ତି ବୋଲେ ମୋତେ ବହୁତ୍ ଭଲ୍ ଲାଗ୍ତା ମୋର୍ ଲକ୍ଷ୍ୟ ବି ଏ ସେ ଗୀତ୍ଟା ଗାଏବାର୍ ଲାଗି ସେ ଗୀତ୍ ଆଗ୍କେ ବି ଗାଏତି ଗାଏବାର୍ ଲାଗି ଚାହେତି ଲେକିନ୍ ସେ ଗୀତ୍ଟା ମିଁ ଗାଏ ନାଇଁ ପାର୍ବା ମୋର ଲକ୍ଷ୍ୟଟା ସେଟା ମୁଇଁ ଗୀତ୍ଟେ ଗାଏତି ସେ ଗୀତ୍ଟା ମୋତେ ଭଲ୍ ଲାଗ୍ତା ଲୋକ୍କୁ ବି ଭଲ୍ ଲାଗ୍ତା ସମ୍ଙ୍କୁ ବି ଭଲ୍ ଲାଗ୍ତା ମୁଇଁ ଗୀତ୍ ଗାଇଲେ ସେମାନାଙ୍କୁ ବି ଭଲ୍ ଲାଗ୍ତା ମୋତେ ବି ଭଲ୍ ଲାଗ୍ତା ମୋର ଲକ୍ଷ୍ୟଟା ସେଟା ମୁଇଁ ସେ ସେ ସେଟା ବୋଲୁଚେ ସେ ଗୀତ୍ଟା ମୁଇଁ ଗାଏତି ଭଲ୍ସେ ଗାଏତି ମୋର୍ ଲକ୍ଷ୍ୟଟା ସେଟି ଗୀତ୍ର ଲକ୍ଷ୍ୟଟା ସେଟା ଗୀତ ଗାଏତି ସମଙ୍କୁ ଶୁନାତି ସମ୍ଙ୍କୁ ଭଲ୍ ଲାଗ୍ତା ମୋତେ ବି ଭଲ୍ ଲାଗ୍ତା ସମସ୍ତଙ୍କୁ ବି ଭଲ୍ ଲାଗ୍ତା ଗୀତ୍ଟା ମୋର୍ ଲକ୍ଷ୍ୟଟା ସେଟା ଯେ ମୁଇଁ ଭଲ୍ ସିଙ୍ଗରଟେ ହୋଇପାର୍ତି ଲେକିନ୍ ମୁଇଁ ସିଙ୍ଗର୍ ହେଇନାଏ ପାର୍ବା ମୋର ଲକ୍ଷ୍ୟଟା ସେଟା ଏ ହେବାର୍ ଲାଗି ମୁଇଁ ଚାହୁଁଛେ ସିଙ୍ଗରଟେ ହେବାର୍ ଲାଗି ଚାହୁଁଛେ ମୋର୍ ଆକାଂକ୍ଷାଟା ଏଇଟା ଏ ମୁଇଁ ସିଙ୍ଗ୍ରଟେ ହେବାର୍ ଲାଗି ଚାହୁଁଛେ